ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଦେଖିଲି ଡଙ୍ଗା କେମିତି ତିଆରି ହୁଏ ଯେହେତୁକି ଡଙ୍ଗା କାଠରେ ତିଆରି ହୁଏ ଏମିତି କାଠ ଫାଷ୍ଟ୍ କଟିଙ୍ଗ୍ ହେଇକିନା ପଟ୍ଟା ହେବ କଟା ହୋଇକି ତା'ପରେ ତାକୁ ଯୋଡ଼ା ହେବ ସବୁ ମାପ ହିସାବରେ କଟିଂ ହୋଇକି ଯୋଡ଼ା ହେବ ତା'ପରେ ଯେଉଁଠି ଯେଉଁଠି ଜଏଣ୍ଟ୍ ନ ହେବ ସେଇଠି ଟିକିଏ ଫେଭିକଲ୍ ଦେଇକି ମଧ୍ୟ ଯୋଡ଼ାଯାଏ ତା'ପରେ ଡଙ୍ଗାଟା ହେଲା ପରେ ପିଚ ସହିତ ତାକୁ ଭଲକିି ପାଣି ଯେମିତି ନପୁରୁ ତା ପାଇଁ ଭଲକି ଦିଆହୁୁଏ ପିଚୁଟା ତା'ପରେ ଡଙ୍ଗାଟାକୁ ପାଣିରେ ଛାଡ଼ି ଦିଆଯାଏ ଏମିତି ଇତ୍ୟାଦି ଇତ୍ୟାଦି ଜିନିଷ ସହିତ ଡଙ୍ଗାଟା ବନାହୁୁଏ